ବିଭିନ୍ନ ପ୍ରକାର ବିଡ଼ିଓ ଗେମ୍ ଅଛି ସେମାନଙ୍କ ମଧ୍ୟରୁ ଆମର କାର୍ ରେସିଙ୍ଗ ହେଉ ଟେମ୍ପଲ ରନ୍ ହେଉ ମୋତେ ସାଧାରଣତଃ ଟେମ୍ପଲ ରନ୍ ଖେଳିବା ପାଇଁ ବହୁତ ଭଲ ଲାଗିଥାଏ ଟେମ୍ପଲ ରନ୍ରେ ଆପଣ ନିଜେ ଦୌଡ଼ିବେ ଏବଂ ତା'ପଛରେ ଆପଣଙ୍କର ଆଉ ଗୋଟିଏ ରାକ୍ଷାସ ଦୌଡ଼ିଥିବ ଆପଣ ଯେତେ ଆଗକୁ ଆଗକୁ ଦୌଡ଼ିବେ ସେତେ ଆପଣଙ୍କର ଉତ୍ସାହ ବଢ଼ିଥିବ ଆଉ ଆଗକୁ ଆଉ କ'ଣ ଅଛି ଆଗକୁ ଆଉ କ'ଣ ଗଛ ପଡ଼ିବ କି ଆଗକୁ କିଛି ଅସୁବିଧା ଅଛି ସେ ଯେତେ ଅସୁବିଧା ଡେଇଁ ଆପଣ ନିଜେ ଅତିକ୍ରମ କରିବେ ସେତେ ମଧ୍ୟ ଆପଣଙ୍କୁ ଗେମ୍ର ଅଧିକ ପରିମାଣର ବା ଅଧିକ ପରିମାଣର ଆନନ୍ଦ ଲାଭ କରିପାରିବେ